ହ୍ୟାଲୋ ହଁ ଅଭୟ କହୁଛୁ ଆରେ ମୁଁ ସମର କହୁଥିଲି

ଆରେ ଆମ ଭୁବନେଶ୍ୱରରେ ଆମର ଓଲା ସର୍ଭିସ କେମିତି କଣ ଭଲ ଆଛା ଡ୍ରାଇଭରମାନେ କେମିତି କଣ ନିଶା ଫିସା ଖାଉନାହାନ୍ତି ତ ଆଉ ଓଲାର କ'ଣ ରେଟ କ'ଣ କେମିତି ତା'ର କିଲୋମିଟର ୱାଇଜ ନା ଟାଇମ କଣ କେମିତି ଗାଡି କଣ୍ଡିସନ କେମିତି କଣ ରହୁଛି ସେମାନେ ପୁଣି କହିବେ ଗୋଟେ କଥା ପୁଣି ପଛରେ ଅଲଗା ଚାର୍ଜ ଏକ୍ସେସ କରୁନାହାନ୍ତି ତ ଆଛା ଆଉ ମୋର ଦରକାର ଥିଲା ଗୋଟିଏ ତ ଡ୍ରାଇଭରଙ୍କର ରେଟିଙ୍ଗ କଣ କେମିତି ଭଲ କୌଣସି ମିସୟୁଜ୍ ତାଙ୍କର ବିହେଭିଅର କେମିତି ଭଲ ଆଛା ହେଉ ଠିକ୍ ଅଛି ରହିଲି